ମୁଁ ଭୁବନେଶ୍ୱରରେ ରୁହେ ସେଠିକାର ମାନେ ନନ୍ଦନକାନନ ଭୁବନେଶ୍ୱରର ନନ୍ଦନକାନନ ମୋତେ ବହୁତ ପସନ୍ଦ କାହିଁକି ମାନେ ସେଠି ଯେଉଁ ସବୁ ସବୁ ଜାତିର ପଶୁ ପକ୍ଷୀ ଦେଖିବାକୁ ମିଳେ ସରୀସୃପ ଏମତି ବହୁତ କିଛି ମାନେ ହେଟି ବି ସବୁ ମାନେ ଲୋକମାନେ ବହୁତ ମାନେ ଭିଡ଼ ହୁଅନ୍ତି ସେଠି ଦେଖିବା ପାଇଁ ସେ ଜାଗାକୁ ଯିବା ପାଇଁ ସେଇଥିପାଇଁ ମୋତେ ବହୁତ ଭଲ ଲାଗେ ସେଇ ଜାଗାଟା